ଆମେ କଲେଜ ପଢ଼ିବା ଟାଇମରେ ଆମେ କଲେଜ ପଢ଼ା ଟାଇମରେ ବସ୍ରେ ବସ୍ରେ ଆମେ ନନ୍ଦନକାନନ ହୀରାକୁଦ ଡ୍ୟାମ୍ ଗୋପାଳପୁର ଗୋପାଳପୁର ଆଉ ହୀରାକୁଦ ଡ୍ୟାମ୍ ଗୋପାଳପୁର ଘଟଗାଁ ତାରିଣୀ ଘଟଗାଁ ତାରିଣୀ ଯାଇଥିଲୁ ଆମେ ନ ନନ୍ଦନକାନନ ନନ୍ଦନକାନନରେ ବହୁତ ପଶୁ ପକ୍ଷୀ ଓ ବାଘ ଭାଲୁ ଦେଖି ଆମେ ଶିଖିବାକୁ ଶିଖ ଶିଖିଲୁ ଶିଖିଲୁ ଅଧିକ ଆମେ ଏତି ନନ୍ଦନକାନନ ବୁଲି ଅଧିକ ଦେଖିଲୁ ଶିଖିଲୁ ଓ ହୀରାକୁଦ ହୀରାକୁଦ ଡ୍ୟାମ୍ରେ ହୀରାକୁଦ ଡ୍ୟାମ୍ରେ ଇଲେକ୍ଟ୍ରିସିଟି କେମିତି ବାହାରିବା ବି ଦେଖିଲୁ ଓ ଆଉ ସେ ପାଣି କେମିତି ଚାଷ କାମରେ ଯ ଯୋଗାଣ ହୋଇଛି ବି ଦେଖିଲୁ ଯୋଗାଣ ବି ଦେଖିଲୁ ଓ ଆଉ ଘଟଗାଁ ତାରିଣୀରେ ଆମେ ଆମେ ମହାପ ମହାପୁର ଦେଖିଲୁ ଓ ଗୋପାଳପୁରୁ ବ୍ରିଜ ବ୍ରିଜରେ ବି ବ୍ରିଜରେ ଆମେ ଗୋପାଳପୁର ବ୍ରିଜ ଦେଖିଲୁ ଓ ସମୁଦ୍ରରେ ଗାଧେଇଲୁ ଓ ସମୁଦ୍ରରେ ଗାଧେଇ ଗାଧେଇ ଆମେ ଗାଧେଇଲୁ ଓ ବୁଲିକି ଅନେକ ଅନେକ ଜାଣି ଅନେକ କିଛି ଜାଣିବାକୁ ଜାଣିଲୁ ଓ ନନ୍ଦନକାନନରେ ନନ୍ଦକାନକ ଅନେକ ଅନେକ ପଶୁପକ୍ଷୀ ଦେଖି ଆମେ କିଛି ଶିଖିଲୁ ଶିଖିଲୁ ଓ ହୀରା ହୀରାକୁଦ ଡ୍ୟାମ୍ରେ ହୀରାକୁଦ ଡ୍ୟାମ୍ରେ ହୀରାକୁଦ ଡ୍ୟାମ୍ରେ ପାଣି ପାଣିରୁ କେମିତି ଇଲେକ୍ଟ୍ରିସିଟି କାଢିବାରୁ ବି ଆମେ ଦେଖିଲୁ